ଓଡ଼ିଆ ଭାଷା ଯେ କି ଆମର ମାତୃଭାଷା ଆମର ମାତୃଭାଷା ହେଉଛି କା ଓଡ଼ିଆ ଭାଷାଟି ହେଉଛି କ'ଣ ନା ତାର ବ୍ୟାକରଣ ଟିକେ ଜଟିଳ ହୋଇଥିଲେ ବି ତାର ଉଚ୍ଚାରଣ ବହୁତ ମଧୁର ଯେ କି ଆମର ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଭାଷାକୁ ବହୁତ ପ୍ରାଧ୍ୟାନ୍ୟ ଦିଆଯାଇଛି କାରଣ ଆମେ ଓଡ଼ିଆ ଯେହେତୁ ଆମେ ଓଡ଼ିଆରେ କଥାବାର୍ତା କରୁଛୁ ଓଡ଼ିଶାର ବାହାର ରାଜ୍ୟ ରେ ବି ଆମେ ଏଇ ଓଡ଼ିଆ ଭାଷାକୁ ନେଇ ଗର୍ବିତ କରୁଅଛୁ କାରଣ ଓଡ଼ିଶାରେ ଓଡ଼ିଆ ଯେ କହିବା ଦ୍ୱାରା ଆମେ ଅନ୍ୟ ସବୁ ଭାଷାକୁ ଧରିବା ପାଇଁ ବହୁତ ସହଜ୍ୟ ସହଜ ହେଉଛି କାରଣ ଓଡ଼ିଆ ଭାଷାଟି ଏକ ଏଭଳି ଭାଷା ଯିଏ କି ବହୁତ ମଧୁର ଆମ ଶୁଣିବା ପାଇଁ ବି ବହୁତ ମଧୁର ଲାଗୁଛି କିନ୍ତୁ ତାର ବ୍ୟାକରଣ ଯେ କି ଟିକେ ଜଟିଳ ଲାଗୁଛି ତେଣୁ ଆମେ ଓଡ଼ିଆ ହୋଇଥିବାରୁ ବହୁତ ଗର୍ବିତ ଏହା ଏକ ଆନ୍ତର୍ଜାତିକ ରାଜ୍ୟ ସ୍ତରରେ ବି ବହୁତ ଖ୍ୟାତି ଅର୍ଜନ କରିଛି ଓଡ଼ିବା ଓଡ଼ିଆ ଏକ ଭାଷାଟି ବି ବହୁତ ଭଲ ଭାଷାଟି ଏହା ବହୁତ ସ୍ମୃତିମ ହାସଲ କରିଅଛି ଓଡ଼ିଆ ଭାଷାଟି ହେଉଛି ଏକ ବ୍ୟାକରଣ ସହିତ ଉଚ୍ଚାରଣ ବି ତାର ବହୁତ ମଧୁର ଅଟେ ଏହାର ବୈଶିଷ୍ଟ୍ୟ କହିବା ପାଇଁ ଗଲେ ଏହା ବହୁତ ଆଦର୍ଶ ଯୋଗ୍ୟ କାରଣ ଓଡ଼ିଆ ଭାଷାଟି ଏକ ମଧୁର ଭାଷାଟି ଅନ୍ୟ ଭାଷା ତୁଳନାରେ ଓଡ଼ିଆ ଭାଷାଟି ବହୁତ ସହଜ ଲାଗେ ଆଉ ବହୁତ ମଧୁର ଲାଗେ ତେଣୁ ଆମେ ଓଡ଼ିଆ ଓଡ଼ିଆ ଭାଷାଟିକୁ ବହୁତ ଭଲ ଭାବରେ କହିଥାଉ